ଆମ ଅଞ୍ଚଳରେ କ୍ରୀଡ଼ା ହେଉଛି ଯେଉଁ ହକି କ୍ରିକେଟ୍ ବ୍ୟାଡ଼ମିଣ୍ଟନ ଫୁଟବଲ ଯେଉଁ ଖୋଖୋ କବାଡ଼ି ଯେକୌଣସି ଖେଳ ହେଉଛି ଅଲଗା ଅଲଗା ରାଜ୍ୟରେ ମଧ୍ୟ ଖେଳ ହେଉଛି କିନ୍ତୁ ଆମ ଅଞ୍ଚ ରାଜ୍ୟରେ କିଛି ତାଲିମ ଦିଆଯାଉନାହିଁ ସେଥିପାଇଁ ଆମ ଯେକୌଣସି ପିଲାମାନେ କ୍ରୀଡ଼ା ପ୍ରତି ଅଛନ୍ତି କ୍ରୀଡ଼ା ପ୍ରତି ଭଲ ଖେଳୁଛନ୍ତି କିନ୍ତୁ ତାଙ୍କୁ ତାଲିମ୍ ଦିଆଯାଇ ପାରୁନାହିଁ ସେ ଅନ୍ୟ ରାଜ୍ୟରେ ଖେଳି ପାରୁନାହାଁନ୍ତି ତାଲିମ ଦିଆଗଲେ ସିଏ ଅନ୍ୟ ରାଜ୍ୟକୁ ଯାଇକି ଭଲ କ୍ରୀଡ଼ା କରିପାରିବେ